ମାନସିକ ସ୍ୱାସ୍ଥ୍ୟ ଭଲ ରହିବା ପାଇଁ ପ୍ରଥମେ ଆମେ ସବୁଦିନ ଯଦି କିଛି ନହେଲେ ଅଧଘଣ୍ଟା କି କୋଡ଼ିଏ ମିନିଟ୍ ଆମେ ଯଦି ସମୟ ଦେଇପାରିବା ତା'ହେଲେ ୟୋଗା କରିବାଟା ସବୁଠୁ ବହୁତ ଭଲ ତାପରେ ଆମେ ଯଦି ସାଙ୍ଗସାଥି ହୋଇକରି ଖେଳି ପାରୁଛନ୍ତି ବା କିଛି ଲୋକଙ୍କୁ ଗୋଟେ ଜାଗାରେ କରିକରି ଆମେ ଯଦି ଖେଳ କରିପାରୁଛନ୍ତି ବହୁତ ଲୋକ ଗୁଡ଼ିଏ ମିଶିକରି ହସ ଖେଳ ହୋଇପାରୁଛନ୍ତି ସେଇଗୁଡ଼ାକ ହେଲେ କ'ଣ ହେବ ଆମର ମାନସିକ ସ୍ୱାସ୍ଥ୍ୟ ଭଲ ରହିବ ଦେହ ମଧ୍ୟ ଭଲ ରହିବ ଆଉ ଆମେ ମଧ୍ୟ ଫିଟ୍ ରହିବା ଆଉ ବହୁତ ଲୋକ ଅଛନ୍ତି ବୟସ୍କ ଲୋକ ଯେଉଁମାନେକି ଘରେ ବସି ବସି ସେମାନଙ୍କର ତ ମାନେ ଦେହ ଯେତିକି ଖରାପ ନଥାଏ ବେଶୀ ଖରାପ ହୋଇଯାଏ ତ ସେହି ଫଳରେ କ'ଣ ହୁଏ ସେମାନେ ତାଙ୍କ ନିଜ ମନ କଥା ବି ବାହାରକୁ ଗଲେ ପାଞ୍ଚଟା ସାଙ୍ଗ ହେଲେ ସେମାନଙ୍କ ସାଙ୍ଗରେ କହିପାରିବେ ଆଉ ଗେଦ୍ରିଙ୍ଗ୍ ହୋଇକରି ଦୁଇଟା ଦୁଇ ଭାଗ ହୋଇକରି ଖେଳ ଖେଳିବେ ହସିବେ କଥାବାର୍ତ୍ତା ହେଲା ଫଳରେ କ'ଣ ହୁଏ ଦେହ ସୁସ୍ଥ ରୁହେ ଆଉ କୌଣସି ରୋଗ ହୁଏନି ମନ ମଧ୍ୟ ଭଲ ରୁହେ ଖୁସି ଲାଗେ ଆଉ ଖୁସି ରହିଲେ ହିଁ ଦେହ ଭଲ ରହିବ ମନ ମଧ୍ୟ ଭଲ ରହିବ